ହ୍ୟାଲୋ ଏଇଟା କହେନୁର୍ ରେଷ୍ଟୁରାଣ୍ଟ୍ କହୁଚନ୍ କେଁ ମୁଇଁ ଇନୁ କହୁଛେଁ ଆପଣଙ୍କର୍ ରେଷ୍ଟୁରାଣ୍ଟଁନ କାଁ କାଣା ଅଛେ ସେଟାମାନେ ମତେ ଅର୍ଡ଼ର୍ କର୍ବାର୍ ଅଛେ ବିରିୟାନୀ ଅଛେ କେଁ ଚିକେନ୍ ଅଛି କେଁ ଆରୁ ହଁ ହେଟାମାନେ ମୁଇଁ ଅର୍ଡ଼ର୍ କର୍ମି ବେଲେ ମତେ ବିରିୟାନୀ ଦୁଇଟା ଦଉନ୍ ଚିକେନ୍ ଦେବେ ରାଇତା ଦେବେ ପାପଡ଼୍ ଦେବେ ଆରୁ ଅଣ୍ଡା ଦେବେ ତା'ପରେ କିଛି ପିଆଜ୍ ସଲାଟ୍ ସୁଲ୍ଟି ବି ଦେବେ ରାଇତାତି ମିଶାଲେ ବିଟ୍ନୁନ୍ ବି ପେକିଙ୍ଗ୍ କରିଦେବେ ମୁଇଁ ଡେଲିଭରି କରାବାର୍ ଅଛେ ତ ବେଲେ ଆମର୍ ଇନ ଗାନ୍ଧୀ ଛକ୍ ପାସେ ରହେସୁଁ ଆମର୍ ଠିକଣାଟା ଦେଖୁନ୍ ଗାନ୍ଧୀ ଛକ୍ ପାସେ ରହେସୁଁ ତା ସାମନାଥି ଗୁଟେ ବିଲ୍ଡିଂ ଅଛେ ସେନ ଆମର୍ ଘର୍ ଅଛେ ଆମର୍ ଘର୍ ନମ୍ବର୍ ଦୁଇଶହ ତେଇଶ୍ ଏ ସେନ୍କେ ପଠେଇଦେବେ